ହ୍ୟାଲୋ କିଏ କହୁଛନ୍ତି

ହଁ କିଏ କହୁଛନ୍ତି ହଁ ହେଉଛିି ହଁ ଆମର ଏଠି ହେଉଛି ନଅଟାରୁ ଦଶଟାବି ତିରିଶି ହଜାର ମାସକୁ ତିରିଶି ହଜାର ଦଶଟା ଦଶଟାରେ ଆସୁଛନ୍ତି ଆପଣ ଶିଖିବେ କି ଅନ୍ଲାଇନ୍ରେ ନାଁ ଆସିଲେ ଅନ୍ଲାଇନ୍ରେ ନା ଆସିଲେ ଶିଖିବେ ଆପଣ ଅଫ୍ଲାଇନ୍ ଅନ୍ଲାଇନ୍ ବି ଦୁଇଟା ଯାକ ଆପଣ ଆସିବେ ନା ଆଉ କିିଏ ଆସିବ ହଉ ଠିକ୍ ଅଛି ଧରିକି ଆସନ୍ତୁ କାଲିିକି ଆସନ୍ତୁ କାଲି ଆସନ୍ତୁ ଶିଖିକିରି ଯିବେ ଅନ୍ଲାଇନ୍ରେ ତିରିଶି ହଜାର ଅଫ୍ଲାଇନ୍ରେ ଅଶୀ ହଜାର ଅନ୍ଲାଇନ୍ରେ ତିରିଶି ହଜାର ଅଫ୍ଲାଇନ୍ରେ ପଚିଶି ହଜାର ଆପଣ ଆସନ୍ତୁ ଖାଲି ଆପଣ ଆସନ୍ତୁ ଖାଲି ବୁଲିକି ଯିବେ ଆ ହଉ